ମୋର ଏକ ପୂର୍ବପୁସ୍ତକ ପ୍ରିୟ ପୁସ୍ତକ ତରୁଣ ଗୋୟାଲର ଏକ ଜି କେ ବହି ଯାହାକୁ ମୁଁ ଆରମ୍ଭ ଟୁ ଶେଷ ପର୍ଯ୍ୟନ୍ତ ବାରମ୍ବାର ପଢ଼ିଛି ବାରମ୍ବାର ପଢ଼ିବାର ଅର୍ଥ ବିଭିନ୍ନ ପରୀକ୍ଷା କମ୍ପିଟେଟିଭ ପରୀକ୍ଷା ଦେବା ସହିତ ବିଭିନ୍ନ ପ୍ରକାର ଜ୍ଞାନ ମଧ୍ୟ ସେ ବହିରୁ ମତେ ମିଳିଛି ଯାହାଫଳରେ ସେ ବହିକୁ ମୁଁ ବାରମ୍ବାର ପଢ଼ିବା ପାଇଁ ଉତ୍ସାହିତ ହୋଇ ବାରମ୍ବାର ପଢ଼ିଛି ମଧ୍ୟ ଏବଂ ସେ ବହିକୁ ବାରମ୍ବାର ପଢ଼ିଲେ ମଧ୍ୟ ମୋର ବିଶେଷ ଭାବରେ ଜ୍ଞାନର ବୃଦ୍ଧି ଘଟିଥାଏ ଏବଂ ଏହା ଉପରେ ଏକ ଚଳଚିତ୍ର ଦେଖିବା ପାଇଁ ମୁଁ ବହୁତ ଇଛୁକ ଚଳଚିତ୍ର ମାଧ୍ୟମରେ ନିଜର ବହିର ପଢ଼ାକୁ ଦେଖିଲେ ମୋତେ ମୋ ନିଜର ନଲେଜ ବଢ଼ିବାରେ ସହାୟତା ହେବ